ନକାରାତ୍ମକ୍ ବଲେ କାଣା କି ଯେନ୍ଟା ହଉଛେ ଭୁଲ୍ ଯେନ୍ତା ହେଲା ମୋର୍ ଜୀବନ୍ ନ ହେଇଥିଲା ଥରେ ମୁଇଁ ଗୁଟେ ବଲ୍ବ ଜୁଡ଼େ ଘିନି ଆନ୍ଲି ବଲ୍ବ ଆନିକରି ଲଗାଲିଁ ପଏସା ଦେଇକରି ଆନିଛେଁ ଲଗାଲି ବେଲ୍କେ ବଲ୍ଟା ଠିକ୍ ଜଲ୍ଲା ମୁଇଁ ତାହାପରେ ଟିକେ ଉସତ୍ ମିତାର୍ ଲାଗ୍ଲା ଦୁଇ ଦିନ୍ ଗଲା କି ଗୁଟେ ବଲ୍ବ ସେନୁ ଖରାପ୍ ହେଇଗଲା ଦେଖ୍ଲା ବେଲ୍କେ ସେ ଭିତରର୍ ଗେସ୍ଟା ସରିଯାଇଛେ ବେଲେ ସେଟା ଘିନ୍ଲା ବେଲେ ତ ଜନାନାଇଁ ପଡ଼୍ଲା କିନ୍ତୁ ସେଟା ଯେତେବେଲେ ଆନ୍ଲି ବେଲେ ଦୁଇ ଦିନ୍ ତ ଭଲ୍ ଚଲ୍ଲା ତାର୍ପରେ ସେଟା ଖରାପ୍ ହେଇଗଲା ଦେଖ୍ଲା ବେଲେ ସେ ଦେଖ୍ଲି ତାର୍ ସେ ଭିତ୍ରେ ବି ଛିଡ଼ି ଯାଇଛେ ଗେସ୍ଟା ସରିଯାଇଛେ ବେଲେ ଆଏଜ୍ କାଏଲ୍ ଯେତେ ଆମର୍ ଜିନିଷ୍ ମାନେ ଆମର୍ ବାହାରୁଛେ ସେଟାମାନେ ଲୋକ୍ ଚେକ୍ ନାଇଁ କରି କରି ପେକିଂ କରିଦଉଛନ୍ ଯେନ୍ଥିର୍ ଲାଗି କି ଆମେ ସେଟା ଘିନି ଆନୁଛୁଁ ଦି ଦିନ୍ ଭଲ୍ ବାହାରୁଛେ ତାପରେ ଖରାପ୍ ହେଇଯାଉଛେ ଇଆଡ଼େ ପଏସା ବି ଆମର୍ ଯାଉଛେ ସେଆଡ଼େ ଆମର୍ ଯେନ୍ ଜିନିଷ୍ଟେ ଘିନୁଛୁଁ ସେତାର୍ ଲାଭ୍ କିଛି ନାଇଁ ପାଇ ପାର୍ବାର୍ ଜିନିଷ୍ଟା ଆମେ କହେବାର୍ ଅଛେ ଜିନିଷ୍ଟା ଯଦି ଭଲ୍ କରି ପେକିଂ ଫେକିଂ କର୍ତେ ହେଲେ ଭଲ୍ ଦିନାଦୁ ଜାଲ୍ତୁଁ ଆଉ କିଛି କାଣା କହେମୁ